ଓଡ଼ିଆ ଲୋକମାନେ ଯଦି ଅନ୍ୟ କାହାର ଭାଷା କହିପାରୁନାହାନ୍ତି ତାହେଲେ ସେମାନେ ଗୁଗଲ ସାହାଯ୍ୟ ନେଇକି ସେମାନଙ୍କ ସହିତ କଥା ହେଇପାରିବେ କିମ୍ବା ଖାତା କଲମ ଜରିଆରେ ବି ସେମାନେ ତାଙ୍କ ସହିତ କଥା ହେଇପାରିବେ